ଯେତେବେଳେ ମୁଁ ପ୍ରଥମଥର ରୋଷେଇ କାଲି ଭାତ ଯାଉ ହୋଇଯାଉଥିଲା ଇଏ ହେଉଥିଲା ସିଏ ଭାତ ଯାଇ ହୋଇଯାଉଥିଲା କ'ଣ ନରମ ହୋଇଯାଉଥିଲା ହାତରେ ବି ଚିଆଁ ଲାଗି ଯାଉଥିଲା ଡାଲି ପୋଡ଼ି ଯାଉଥିଲା ଏମିତି କିଛି ହେଉଥିଲା ପ୍ରଥମଥର ରୋଷେଇ କଲା ପ୍ରଥମଥର ଯିଏ ବି ରୋଷେଇ କରେ ଏମିତି ହୋଇଯାଏ ପ୍ରଥମଥର ରୋଷେଇ କଲାବେେଳେ ଏମିତି ହୋଇଯାଏ ତେଣୁ ପ୍ରଥମଥର ମୁଁ ରୋଷେଇ କରିଥିଲି ଭାତ ଯାଉ କେ ହୋଇଥିଲା ଆଉ ଥରେ ଆଉ ଥରେ ଯେମିତି ଚିଆଁ ଲାଗି ଯାଇଥିଲା ହାତରେ କଡ଼େଇରୁ ଚିଆଁ ଲାଗି ଯାଇଥିଲା ତାର ଆଉ ଥରେ ଡାଲି ପୋଡ଼ିଯାଇଥିଲା ଏମିତି କେତେ କ'ଣ ଯାଇଥିଲା ପ୍ରଥମଥରେ ରୋଷେଇ କଲେ ସେମିତି ହୁଏ ସମସ୍ତଙ୍କର ମୋ ସାଙ୍ଗରେ ସମସ୍ତଙ୍କରେ ସେମିତି ହୁଏ ତେଣୁ ପ୍ରଥମଥର ରୋଷେଇ ଦେଖି ଯାାଇ ଉଚିତ୍ ପ୍ରଥମ ରୋଷେଇ କରିବା ପଡ଼ିଲା ସେ ପୁଣି ଯାଉ ହୋଇଗଲା ଭାତ ଫାଷ୍ଟ ମୁଁ କରିଥିଲି ଯାଉ ହୋଇଗଲା ତେଣୁ ଆପଣ ଯାହା ବି କରି ଦେଖିକି କରନ୍ତୁ ଏ କରନ୍ତୁ ସେ କରନ୍ତୁ ଆ ପ୍ରଥମ ଧର ମୁଁ ଭାତ କରିଥିଲି ଇଏ କରିଥିଲି ଡାଲି କରିଥିଲି ଡାଲି ବି ପୋଡ଼ି ଯାଇଥିଲା ହାତରେ ଚିନ୍ ଯାଇଥିଲା କଢ଼େଇରୁ କେତେ କ'ଣ ହୋଇଯାଇଥିଲା ପ୍ରଥମ ଥର ଏବେ ସବୁ ଠିକଠାକ ଚାଲିଚି ସେତେବେଳେ ପ୍ରଥମ ଥର ମୁଁ ଜାଣିପାରେ ନଥିଲି ସେମିତି ତ ସେମିତି କୁହନ୍ତି ମୋର ବି ସେମିତି ହେଇଗଲା ତେଣୁ ପ୍ରଥମଥର ଇଏ ହୋଇଗଲି କଲି ସେ କଲି ପ୍ରଥମଥର ରୋଷେଇ କରୁ କରୁ ଇଏ ହୋଇଗଲା ତେଣୁ ଇଏ କରି ପ୍ରଥମ ଥର ବାଗେଇକି ରୋଷେଇ କରିବେ ବାଗେଇକି ରୋଷେଇ କଲେ ଠିକ୍ ହେଇପାରିବନି ତେଣୁ ଦେଖି ଚାହିଁ କରିବି ଯାହାବି ଟିକେ କରିବି ଦେଖି ଚାହିଁ କରିବି ମୋର ତ ଯାଉ ବିଇ ଯାଇଥିଲା ହାତରେ ଚନେକି ଯାଇଥିଲା ତେଣୁ ଭଲରେ ଇ କରନ୍ତୁ ଇଏ କରନ୍ତୁ ଭଲରେ କରନ୍ତୁ ତେଣୁ ଭାତ ରୋଷେଇ ଭଲରେ କରନ୍ତୁ ଇଏ କରନ୍ତୁ ସିଏ କରନ୍ତୁ ଭଲରେ କରନ୍ତୁ ରୋଷେଇ ବାସ ଭଲରେ ଇଏ କରିକି ଭଲରେ କରିକି ଭାତରେଉ କରନ୍ତୁ ନାହିଁ ହାତରେ ଚିଆ କରନ୍ତୁ ନାହିଁ ନାଡାଲି ପୋଡ଼ନ୍ତୁ ନାହିଁ ଭଲରେ କରନ୍ତୁ କରିସାରିବା ପରେ କୁହନ୍ତୁ ଫାଷ୍ଟ ସେକେଣ୍ଡ ଏମିତି ଦି ତିନିଥର ଚାରି ପାଞ୍ଚଥର ନିହାତି ହେବ ତାପରେ ଠିକ୍ ହେଇଯିବ ତାପରେ ଠିକ୍ ହେଲା ପରେ ଆପଣ ଠିକ୍ ରୋଷେଇ କରିବେ ତେଣୁ ଭାତ ଚାପ କରନ୍ତୁ ନାହିଁ କରନ୍ତୁ ନାହିଁ ସେ କରନ୍ତୁ ନାହିଁ ଭାତ କର କିଏ କରନ୍ତୁ ଭଲରେ କରନ୍ତୁ ଯାଉ ଗଲେ ବି କିଏ ଖାଇପାରିବେ ନା ଖାଇବା ପାଇଁ ବି ଭଲ ଲାଗିବାନି ଇଏ ହେବନି ଭଲରେ ହେବନି ଇଏ ହେବନି ସିଏ ହେବନି ତେଣୁ ଭଲରେ ରୋଷେଇ କରିବି ଇଏ କରନ୍ତୁ ସେ କିନ୍ତୁ ଭଲରେ କରନ୍ତୁ ତେଣୁ ଇଏ ହେବ ଭଲରେ ହେବ ତେଣୁ ଇଏ କରିକି ଭଲରେ କରନ୍ତୁ ରୋଷେଇ ବାସ ଡାଲି ପତରେ ସବୁ ଖଟା ଫଟା ସବୁ ବାଗେଇ ବାଗେଇ କରନ୍ତୁ ମୁଁ ଏଇଠି କ'ଣ ଭଲରେ କରନ୍ତୁ ଏଇ ଡାଲି କରନ୍ତୁ ସେ ଭଲରେ କରିସାରିକି ଇଏ କରନ୍ତୁ ଯେମିତିକି ଡାଲି ଭାତ ଯାଉ ନହୁଏ ପୋଡ଼ି ନଯାଏ ହାତରେ ଚିଆଁ ନ ନଯାଏ ବହୁ ବହୁତ ଜଣଙ୍କର ଚିଆଁ ବି ଲାଗିଯାଏ ବେଳେବେେଳେ ତେଣୁ ଆପଣ ଦେଖି ଯାଏଁ କରିବେ ଯେମିତିକି ଚିଆଁ ନ ଲାଗିବ ଭାତ ଯାଉ ନହେବ କି ଟାଣ ନହେବ ଭାତ ଟାଣ ହୋଇଗଲେ ବି ବହୁତ ଅସୁବିଧା ବହୁତ ହେବ ନାଇକି ଖାଇବାକୁ ତେଣୁ ଆପଣ ଭଲରେ କରନ୍ତୁ ଆଉ ଭଲରେ କରିବି ଡାଲି ବି ବହୁତ ଭଲରେ କରିବି ଯେମିତି ପୋଡ଼ି ନଯାଏ ତଳୁ ଲାଗି ନଯାଏ ଚୁଲି ବି ଜଳିବ ବହୁତ ଭଲରେ ଦରକାର ତେଣୁ ମାଗିକି ଜାଳିବି ଇଏ କରିବି ସେ କରିବି ବହୁତ ଭାତ ଇଏ ଭାତ ଯାଉ ନହେବା ପାଇଁ ଛାଡ଼ିବି ଇଏ କରିବି ସେ କରିବ ଭଲରେ କରନ ଭାତ ଡାଲି ବି ଭଲରେ କରନ୍ତୁ ଖଟା ଫଟା ଚକାରେ କଡ଼େଇ ଯେମିତି ହାତରେ ଚିଆଁ ନ ଲାଗି ଯାଉ ଭଲରେ କରାନ୍ତୁ ଭଲରେ କରି ସାରିବା ପରେ ରଖିବେ ଭଲରେ ଖାଇବେ ଇଏ କର ବି ସେେଇ କରିବେ ଭଲରେ କରିସାରିବା ପରେ କରିବେ ଇଏ କର ବି ସେେଇ କରିବେ ଭଲରେ କରିସାରିବା ପରେ ଭାତ ଯାଉ ଯେମିତି ନ ହୁଏ ଟାଣ ବି ନ ହୁଏ ଭାତ ଯାଉ ନ ହୁଏ ଟାଣ ନ ହୁଏ ଇ ନ ହୁଏ ସବୁ ହୁଏ ଡାଲି ବିି ଯେମିତି ପୋଡ଼ି ନଯାଏ ହାତରେ ନ ଲାଗି ଯାଏ ଇ ନ ଲାଗି ଯାଏ ତେଣୁ ଇଏ କରିବେ ସେଏ କରିବେ ଭଲରେ କରିବେ ଇଏ କରିବେ ସେହିପରି ଭାତରେ ଡାଉନ ଟାଣ ନ କରି ବଷ କରି ଟାଣ ନ ଏ ଭଲରେ କରିସାରିବା ପରେ କହିବେ ତେଣୁ ମୁଁ ଏତିିକି କହୁଛି ଭଲ ରୋଷେଇ କରନ୍ତୁ ଭଲରେ ଖାଆନ୍ତୁ ଭଲ ରୁହନ୍ତୁ ଦରକାର ଯେମିତି ନ ନକରେ ଇ ସେ ଭାତରେ ନ ନକରେ ଇ ନକରେ ସେଇ ନକ ସେ ନ କରେ ଭଲରେ ଖାଆନ୍ତୁ ଭଲରେ ରୁହନ୍ତୁ